ବର୍ଷକ ବାର ମାସ ଛଅ ଋତୁ ସେଇଥିରୁ ବର୍ଷା ଋତୁଟି ମୋତେ ପସନ୍ଦ ଏଇଥିପାଇଁ ଯେ ବର୍ଷା ଋତୁରେ ବର୍ଷା ହେଲେ ଆମେ କୃଷି କାର୍ଯ୍ୟ ଆରମ୍ଭ କରୁ ଯେହେତୁ ଆମେ ଭାରତ ହେଉଛି କୃଷି ପ୍ରଧାନ ଦେଶ ଭାରତରେ ସବୁ ଜାଗାରେ କୃଷି କରାଯାଏ ବର୍ଷା ବର୍ଷା ଋତୁରୁ ହିଁ କୃଷି କାର୍ଯ୍ୟ ଆରମ୍ଭ କରାଯାଏ ଯେଉଁ ଫଳଟି ଆମେ ଖରାଦିନେ ବଜାରରେ କିଣିକରି ଖାଉ ବର୍ଷା ଋତୁ ହେଲା ମାତ୍ରେ ଆମେ ସେଇ ଫଳକୁ ଆମ ବାଡ଼ିରେ ଚାଷ କରିକି ସୁଲଭ ମୂଲ୍ୟରେ କୌଣସି ବିନା ଔଷଧ ଦେଇ ଆମେ ଆମ ବାଡ଼ିରେ ଚାଷ କରିକି ଖାଉ ଆଉ ଏଇଥିରେ ଆମର ଦୁଇ ପଇସା ବଞ୍ଚି ବିି ଯାଏ ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ଯେଉଁ ଯେଉଁ ଜାଗାରେ ଚାଷ ନ ହୁଏ ସେହି ସେହି ଜାଗାରେ ଧାନ ଚାଷ ହେଉ କିମ୍ବା ଅନ୍ୟାନ୍ୟ ଚାଷ ହେଉ ସେସବୁ ଚାଷ ଷ୍ଟାର୍ଟ କରାଯାଏ ଫୁଲ ବର୍ଷା ଋତୁରେ ସବୁ ଜାଗାରେ ଫୁଲ ଫଳରେ ଭର୍ତ୍ତି ହେଇଯାଏ ତା'ପରେ ଚାଷ ଚାଷ କାର୍ଯ୍ୟ ଆରମ୍ଭ ହେଲା ପରେ